ଆଗରୁ ଗ୍ରାମରେ ଏତେ ସବୁ ସୁଯୋଗ ସୁବିଧା ମିଳିପାରୁନଥିଲା ବର୍ତ୍ତମାନ କିନ୍ତୁ କିଛି ପରିମାଣରେ ଏହାର ପରିବର୍ତ୍ତନ ଦେଖାଗଲାଣି ଯଥା ମଧ୍ୟରେ ମେଡିକାଲ ପୋଲିସ୍ ଷ୍ଟେସନ ଏହିସବୁ ସୁବିଧା ମିଳିଗଲାଣି କିନ୍ତୁ ଆମକୁ ଗ୍ରାମରୁ ସହରକୁ ସ୍ଥାନାନ୍ତରିତ ହେବା ପଛର କାରଣ ଏହି କି ଯେ ଆମେ ଚାହୁଁଥିବା ସବୁ ଜିନିଷ ଏବେବି ଏବେବି ସୁଦ୍ଧା ଆମ ପାଖରେ ପହଞ୍ଚି ପାରୁନାହିଁ କିଛିଟା ପହଞ୍ଚିପାରିଛି ତାହା ହେଉଛି ଅନଲାଇନ୍ ମାଧ୍ୟମରେ ଆମେ ଯାହା ଅର୍ଡ଼ର କରୁଛେ ଆଉ ଆମେ ଯେଉଁ ବାହାରକୁ ଯିବା ପାଇଁ କହୁଛନ୍ତି କି ସହରକୁ ସ୍ଥାନାନ୍ତରିତ ହେବା ପଛର ସବୁଠୁ ବଡ଼ କାରଣ ହେଉଛି କି ଆମେ ନିଜେ ସ୍ୱାବଲମ୍ବୀ ହେବା ପାଇଁ ବେଶି ଅର୍ଥ ଉପାର୍ଜନ କରିବା ପାଇଁ ଆମେ ସାଧାରଣତଃ ବାହାରକୁ ଯାଇଥାଉ ଆମ ପିଲାକୁ ଉଚ୍ଚ ଶ୍ରେଣୀର ସ୍କୁଲ୍ରେ ପାଠ ପଢ଼ାଇବା ପାଇଁ ଆମେ ଭଲ ସ୍କୁଲ୍ ଖୋଜିଥାଉ ଯେମିତି କଳା କ୍ଷେତ୍ରରେ ହେଉ କି କୌଣସି ବି କ୍ଷେତ୍ରରେ ହେଉ ଆମେ ସହରର ସ୍କୁଲ୍କୁ ହିଁ ବାଛିଥାଉ ସେଥିପାଇଁ ଆମେ ସହରକୁ ସ୍ଥାନାନ୍ତରିତ ହୋଇଥାଉ